ମୁଁ ଥରେ ବଜାରକୁ ଯାଇଥିଲି ଗୋଟେ ଆଇରନ୍ ବାକ୍ସ ଆଣିଥିଲି ଆଇରନ୍ କଲି କିଛି ଦିନ ପରେ ସେଇଟା ଜଙ୍କ୍ ହୋଇଗଲା ଆଇରନ୍ କଲାପରେ କଳା କଳା ହେଇକିରି ପୋଷାକ ଆସିଲା କଳା ଛେପ ମାନେ ଛାପ ଆସିଲା କିଛି ଭଲ ପଡ଼ିଲାନି ସେ ଆଇରନ୍ ବାକ୍ସଟା ବହୁତ ଲସ୍ରେ ପଡ଼ିଲି